ଆମ ନୟାଗଡ଼ ଜିଲ୍ଲାର ରଣପୁର ଠାରେ ମହୋତ୍ସବ ହୁଏ ରଥଯାତ୍ରା ହୁଏ ପଞ୍ଚୁ ଦୋଳ ହୁଏ ଏବଂ ଗଣେଶ ପୂଜା ମଧ୍ୟ ହୁଏ ଏବଂ ଦୁର୍ଗା ପୂଜା ମଧ୍ୟ ହୁଏ ଦୁର୍ଗା ପୂଜାରେ ବହୁତ ପାଲା ମଣ୍ଡଳୀ ଅନୁସରଣ କରନ୍ତି ଏବଂ ରଥଯାତ୍ରାରେ ବହୁତ ଜଣ ତୀର୍ଥ ଲୋକ ବହୁତ ତୀର୍ଥଦର୍ଶୀ ଲୋକ ମଧ୍ୟ ଆସନ୍ତି ତୀର୍ଥ ଭ୍ରମଣ କରନ୍ତି ଏବଂ ମଣିନାଗ ପର୍ବତ ମଧ୍ୟ ବୁଲନ୍ତି ସେଥିରେ ଆମର ତାଳଗଣି ଗ୍ରାମ ଅଛି ତାଳଗଣି ଗ୍ରାମରେ ପାଞ୍ଚଟା ଫଙ୍କସନ୍ ହୁଏ ପାଞ୍ଚଟା ଫଙ୍କସନ୍ ଭିତରେ କାର୍ତ୍ତିକ ପୂର୍ଣ୍ଣିମା ଏବଂ ଯଜ୍ଞ ମଧ୍ୟ ହୁଏ ପାଞ୍ଚଦିନ ଯଜ୍ଞ ହୁଏ ପାଞ୍ଚଦିନ ଯଜ୍ଞ ଭିତରେ ବହୁତ ଆଡ଼ୁ ବହୁତ ଭକ୍ତ ମଧ୍ୟ ଆସି ସେଥିରେ ଯୋଗ ଦାନ କରନ୍ତି ଏବଂ ସେଥିରେ ମାଙ୍କ ଠାରେ ରାମଚଣ୍ଡୀଙ୍କ ପାଖରେ ଚାରି ଦିନ ମେଳା ହୁଏ ଚାରି ଦିନ ମେଳା ଭିତରେ ବହୁତ ଭକ୍ତ ମଧ୍ୟ ଆସନ୍ତି ସେଥିରେ ଚାରି ଦିନ ଧରି ମେଳା ହୁଏ ଏବଂ ବହୁତ ମେଳାରେ ଯୋଗ ଦାନ ଲୋକ କରନ୍ତି ଏବଂ ଭୋଗ ରାଗ ଖାଇ ଆଶୀର୍ବାଦ କରି ଆଶୀର୍ବାଦ ନେଇ ଯେଝା ଘରକୁ ଯେଝା ଯାଆନ୍ତି ସେଥିପାଇଁ ଆମେ ଆମ ଜିଲ୍ଲାକୁ ଆମେ ବହୁତ ଧନ୍ୟ ମନେ କରୁ